ମୁଁ ବହୁତ ସମୟରେ ଆମ ଓଡ଼ିଆ ବହି ପଢ଼ିଥାଏ ତଥାପି ବହୁ ସମୟରେ ଅନ୍ୟ ଭାଷାରୁ ଅନୁବାଦିତ ବହି ମଧ୍ୟ ମୁଁ ପଢ଼ିଥାଏ ଆଉ ଏଥି ଭିତରୁ ଜାନକୀବଲ୍ଲଭ ପଟ୍ଟନାୟକଙ୍କର ରାମାୟଣ ଯୋଉ ଲେଖା ହେଇଥିଲା ସେଟା ଏକ ଅନୁବାଦ ଥିଲା ଏବଂ ସେଇ ରାମାୟଣ ବହିଟି ପଢ଼ିଲା ଫଳରେ ମୋର ଅନୁଭୂତି ଭାରି ବଢ଼ିଆ ଥିଲା ଆଉ ଆପଣ ଏଇ ଅନୁବାଦିତ ସଂସ୍କରଣ ମଧ୍ୟ ବେଳେବେଳେ ପଢ଼ିବା ଆବଶ୍ୟକ କାରଣ ଆମେ ହିନ୍ଦୀ ଆଉ ସଂସ୍କୃତରୁ ସିଧାସଳଖ ପଢ଼ିବାରେ ଟିକିଏ ଅକ୍ଷମ ଥାଉ ଆଉ ଏମିତି ଏ ଯୋଉ ମାତୃଭାଷାରେ ଯେ ଯେତେବେଳେ ଅନୁବାଦିତ ହୋଇଥାଏ ସେଗୁଡ଼ିକୁ ଆମକୁ ପଢ଼ିବାପାଇଁ ଭାରି ବଢ଼ିଆ ଲାଗେ ଆଉ ଏପରି ଏକ ଅନୁବାଦିତ ବହି ହେଲା ରାମାୟଣ ଆଉ ମହାଭାରତ ଆଉ ଯାହାକୁ ଦୁନିଆର ସମସ୍ତେ ମଧ୍ୟ ପଢ଼ିବା ଉଚିତ୍ କାରଣ ଯଦି ଆମେ ଦେଖିବା ସେଇ ଯୋଉ ଭାଷାରେ ଦିଆ ହେଇଛି ସେଗୁଡ଼ିକ ଭାରି ସରଳ ଭାଷା ଥିଲା ଏବଂ ଲୋକମାନଙ୍କ ଦ୍ୱାରା ଭାରି ଆଦୃତ ହୋଇପାରିଥିଲା କାରଣ ଏହା ସଂସ୍କୃତରେ ଲେଖା ହେଇଥିବା ରାମାୟଣ ଆଉ ମହାଭାରତ ଠାରୁ ଏହା ପାଖାପାଖି ସମାନ ଥିଲା କିନ୍ତୁ ଏହା ସରଳ ଏବଂ ପ୍ରାଞ୍ଜଳ ଭାବରେ ବୁଝା ହେଇଥିଲା ସେଠି ଆଉ ସେଥିପାଇଁ ଆମେ ସମସ୍ତେ ଏସବୁ ବହି ପଢ଼ିବା ଉଚିତ୍